ଆମ ଗାଁରେ ଗୋଟିଏ ପୂଜା ଚାଲିଥିଲା ତ ଘରେ ସମସ୍ତେ କେହି ନଥିଲେ ସମସ୍ତେ ଯାଇଥିଲେ ପୂଜାକୁ ତ ଘରକୁ ଯାହା ବାକି ଲୋକ ଆସିଲେ ତ ତାଙ୍କୁ ଖାଦ୍ୟ ବନାଇକି ଦେବାକୁ ପଡ଼ିବ ତ ମୁଁ ନିଜେ ଭାବିଲି ମୁଁ ନିଜେ ନିଶ୍ଚୟ କରିପାରିବି ତ ମୁଁ ରୋଷେଇ ତ ଜାଣିନଥିଲି ତଥାପି ବି ମୁଁ ବହୁତ ଚେଷ୍ଟା କଲାପରେ ରୋଷେଇଟା କରିବାକୁ ଚେଷ୍ଟା କଲି ତା'ପରେ ମୁଁ ଯେତିକିବି ଜିନିଷ ଦରକାର ଥିଲା ସବୁ ଜିନିଷ ପାଖକୁ ଆଣିଲା ପରେ ରୋଷେଇଟା କଲି ଭାତ ଡାଲି ଖଟା କ୍ଷୀରି ଏସବୁ ଜିନିଷ ମୁଁ ବନାଇଲି ତା'ପରେ ଯାଇ ମୁଁ ଭାବିଲି କାଳେ ଠିକ ହୋଇନଥିବ ଭାବିଲି ତଥାପି ବି ମୁଁ ଯାଇକି ସମସ୍ତଙ୍କୁ ଦେଲା ପରେ ସମସ୍ତେ ଖାଇଲା ପରେ ଖୁସି ହୋଇଗଲେ କହିଲେ ଯେ ବହୁତ ବଢ଼ିଆ ହୋଇଛି ତା'ପରେ ମୁଁ ନିଜେ ଆଶା କରୁନଥିଲି ମୁଁ ବି ନିଜେ ଟିକେ ଯାହାବି ଚାଖିଲି ଯେ ମୋତେ ବି ବହୁତ ଭଲ ଲାଗିଲା ତା'ପରେ ମୁଁ ଭାବିଲି ମୁଁ ଏତେ ସୁନ୍ଦର ରୋଷେଇ କରିପାରେ ଜାଣିଲା ପରେ ମୁଁ ବହୁତ ଖୁସି ହୋଇଗଲି